ଭାଇ ଆଉ ମୁଁ ଯାଇଥିଲି ଡ୍ରେସ୍ ଦୋକାନକୁ ମସ୍ତ୍ ମସ୍ତ୍ ଭଲ ଭଲ ଡ୍ରେସ୍ ବି ରଖିଛି ଆଉ ଡ୍ରେସ୍ ବି ଆଣିଲି ଝିଅ ପାଇଁ ଭଲ କୁର୍ତ୍ତୀଟା ଝିଅ ଆଣିଲା ଭଲ ତାକୁ ଲାଗିଲା ଆଉ ସେ କୁର୍ତ୍ତୀଟା ମସ୍ତ୍ ଦେଖିବାକୁ ଥିଲା ଭଲ ସୁନ୍ଦର ଥିଲା ଭଲ ବି ଥିଲା କମ ପଇସାରେ ବି ଥିଲା ଆଉ ମୁଁ ବି ଚାହୁଁଛି ଆପଣ ଭାଇ ଆସ ଏହି କୁର୍ତ୍ତୀଟି ନିଅ ଭଲ ଜିନିଷଟା ତୁମକୁ ବି ଭଲ ଲାଗିବ କୁର୍ତ୍ତୀଟି ମୋ ଝିଅ ପାଇଁ ଆଣିଛି ତୁମେ ବି ଆଣ ଆଉ ନୂଆ ଦୁକାନ ନୂଆ ଡ୍ରେସ୍ ଦୋକାନଟେ ଖୋଲିଛି ଭଲ କୁର୍ତ୍ତୀ ବି ଅଛି ଆଉ ମୋ ଝିଅ ପାଇଁ ବି ଆଣିଲା ମୋ ଝିଅ ବହୁତ ବହୁତ ଜିନିଷ ଖୋଜିଲା କହିଲା ଭାଇ ବାବା ଏଟା ନେବି ବାବା ସେଟା ନେବି ବାବା ଏଟା ନେବି ବହୁତ ଜିନିଷ ମୋତେ ମାଗିଲା ମୁଁ ଏହି କୁର୍ତ୍ତୀଟା ତାକୁ ଦେଲି ମୋତେ କୁର୍ତ୍ତୀ କହିଲା ବହୁତ ଭଲ ଲାଗିଲା ବହୁତ କମ ପଇସା ଥିଲା ଭଲ ହିଁ ସୁନ୍ଦର ଦିଶୁଥିଲା